ଓଡ଼ିଶା ର ଲୋକମାନେ ମୁଖ୍ୟତଃ ଓଡ଼ିଆ ଭାଷାରେ କଥା ହୁଅନ୍ତି ଓଡ଼ିଶାର ଲୋକମାନେ ଯେତେବେଳେ ବାହାରକୁ ଯାଆନ୍ତି କୌଣସି ବିଦେଶକୁ ଯାଆନ୍ତି ସେତେବେଳେ ସେଠାରେ ରହି ସେମାନେ ଅଲ୍ଗା ଭାଷାରେ କଥା ହୁଅନ୍ତି ଯଥା ହିନ୍ଦୀ ହେଉ ଇଂଗ୍ଲିଶ୍ ହେଉ ବଙ୍ଗଳା ହେଉ ଏସବୁ ଭାଷା ସେତେବେଳେ ଯେତେବେଳେ ସେମାନେ ଓଡ଼ିଶା କୁ ଫେରି ଆସନ୍ତି ସିଏ ଓଡ଼ିଆ ଭାଷାକୁ ଛାଡ଼ି ସେଇ ହିନ୍ଦୀ କିମ୍ବା ଇଂଗ୍ଲିଶ୍ ଭାଷାରେ କଥା ହେବା ପାଇଁ ଚେଷ୍ଟା କରନ୍ତି ଯାହାଫଳରେ କି ଆମକୁ ଏଇଟା ବହୁତ ଖରାପ୍ ଲାଗେ ସେମାନେ ଯଦି ଓଡ଼ିଶାକୁ ଆସି ଓଡ଼ିଶା ଭାଷା ଓଡ଼ିଆ ଭାଷାରେ କଥା ହୁଅନ୍ତେ ସେଇଟା ଆମକୁ ଭଲ ଲାଗନ୍ତା ଆମର ଭାଷା ର ଗୋଟିଏ ମାନମହତ ରୁହନ୍ତା ଆମ ଭାଷାକୁ ନେଇକି ଯଦି ସେମାନେ ବାହାରେ ବି ବ୍ୟବହାର କରନ୍ତେ ଓଡ଼ିଆ ଭାଷାର ପ୍ରସାର ଏବଂ ପ୍ରଚାର ହୁଅନ୍ତା ଏହାପାଇଁ ଆମେ ଗର୍ବ ଅନୁଭବ କରନ୍ତେ ଓଡ଼ିଆ ଭାଷା ହେଉଛି ଏକ ସାମ୍ବିଧାନିକ ଭାଷା ଏହାକୁ ମାନ୍ୟତା ମଧ୍ୟ ମିଳିଛି